ଦିପ୍ତିମୟୀ ନାୟକ କହୁଛନ୍ତି ତ ତମ ଆଶିଷ ତା'ର ଏତେ ଲେଟ୍ କଣ ହେଉଛି ସବୁଦିନ କଲେଜ୍ ସ୍କୁଲ୍ ଆଇବାପାଇଁ ଟାଇମ୍ ରେ କେବେ ବି ଆଉନି କ୍ଲାସ୍ ହଁ ମୁଁ ଟିଚର୍ କହୁଥିଲି ତାଙ୍କର ସବୁଦିନ ଲେଟ୍ ହେଉଛି କଣପାଇଁ ହଁ ସବୁଦିନ ଚାଳିଶ ମିନିଟ୍ ଲେଟ୍ ହେଉଛି ସିଏ ଫାର୍ଷ୍ଟ କ୍ଲାସ୍ କେବେବି ଏ କରିପାରୁନି ତମ ହଁ ଫାର୍ଷ୍ଟ କ୍ଲାସ୍ କେବେ ଏଟେଣ୍ଡ କରିପାରୁନି ଚାଳିଶ ମିନିଟ୍ ଲେଟ୍ ରେ ଯୋଉଁ ଆସୁଛି ସିଏ ଡ଼େରି ହେଉଛି ହେଲେ ବି ଟିକିଏ ଦେଖ ତାକୁ ଟାଇମ୍ ପେରେଣ୍ଟର ଭୁଲ୍ ନା ସେଟା ପିଲାକୁ ଛାଡ଼ିକି ଆଇବାର ଅଛିନା କ୍ଲାସ୍ ରେ ତମେ ଛାଡ଼ୁନ ତାକୁ କାହାର ହାତରେ କୋଉ ଗାଡ଼ିରେ ବସେଇକି ପଠେଇଦେଉଛ ପରା ପିଲା ଆସିଲେ ଟାଇମ୍ ସେ ପହଞ୍ଚିପାରୁନି ଫାର୍ଷ୍ଟ କ୍ଲାସ୍ କେବେବି ଏଟେଣ୍ଡ କରିପାରୁନି ତା'ର ହିଁ ଫିଉଚର୍ ପ୍ରୋବ୍ଲେମ୍ ହେବ କିଛି ଜାଣିପାରିବନାହିଁ ସବଜେକ୍ଟରୁ କଣ ପଢ଼ାହେଉଛି କଣ ନାଇ

ହଉ ଠିକ୍ଅଛି ଏଥର ଦେଖନ୍ତୁ ମୁଁ ତମକୁ ତ ଇନଫର୍ମ କରିଦେଲି ନା ତମ ଛୁଆ ଲେଟ୍ ହେଉଛି ପ୍ରୋବ୍ଲେମ୍ ସିଏ ଆଶିଷକୁ କୁହ ଟିକିଏ ତମ ଛୁଆକୁ ତା କ'ଣପାଇଁ ସିଏ ଏମିତି ଲେଟ୍ ରେ ଆସୁଛି କୁହ ତାକୁ ହେଲା ତା'ର କାଇଁ ତା'ର ବାକି ବିଷୟ ସବୁ ହଁ କ୍ଲାସ୍ ତ ଅଛି ହଁ ଆଜି ବି ସେଟା ଫାର୍ଷ୍ଟ ପିରିୟଡ଼୍ ସରିଯାଇଥିଲା ଆସିଲା ସେପାଇଁ ତ ଦେଖିକି ମୁଁ ଇନଫର୍ମ କଲି ତୁମକୁ ଦିପ୍ତିମୟୀ ନାୟକ ତ ତା ମମ୍ କହୁଛନ୍ତି ତ ହଁ ତମର ସେ ଟିକିଏ ବତାଅ ସେ ଆଶିଷକୁ ନାଇ ଆମ ସ୍କୁଲ୍ ରେ ସେମିତି ନାଇ ଦଣ୍ଡମୁକ୍ତ ସ୍କୁଲ୍ ଆମର ପିଲାମାନଙ୍କୁ କିଛି ଆମ ହାତଫାତ କିଛି ବାଡ଼େଇବୁନି ଆମ ପିଲାମାନଙ୍କୁ ଶିଷ୍ଟାଚାର ଶିଖେଇବୁ ମୁଁ ତୁମକୁ ହଉ ଠିକ୍ଅଛି ନେକ୍ସଟ ଟାଇମ୍ ଭୁଲ୍ ନ ହଉ ତମ ଛୁଆକୁ ଟାଇମ୍ ରେ ପଠାନ୍ତୁ ହଉ ଠିକ୍ଅଛି ରହିଲି